ହ୍ୟାଲୋ ହଁ ହଁ କିଏ କହୁଥିଲେ ଆପଣ ଆଚ୍ଛା କ'ଣ ପାଇଁ ଫୋନ୍ କରିଥିଲେ

ଆଜ୍ଞା ଆଚ୍ଛା ନୂଆ ଘର ପୂଜା ପାଇଁକିନା ଖର୍ଚ୍ଚ କ'ଣ ଖାଲି ଇଏ ହୋମ କରିକି ଛାଡ଼ିଦେବେ ନା ନାଇଁ ତାକୁ କିଛି ହନୁମାନ ଚାଳିଶା ହେରିକା କରିବେ ନା ଗାୟତ୍ରୀ ଶାନ୍ତି ମନ୍ତ୍ର କରିବେ ଆଚ୍ଛା ଗାୟତ୍ରୀ ଶାନ୍ତି ମନ୍ତ୍ର କଲେ ଖର୍ଚ୍ଚ ଆସିଯିବ ଆପଣଙ୍କୁ ତିନି ହଜାର ଟଙ୍କା ହେଲା ଖାଲି ହୋମ କରିଦେଲେ ହଜାର ଟଙ୍କା ଭିତରେ ହେଇଯିବ ଆଉ ହନୁମାନ ପୂଜା କଲେ ହନୁମାନ ଚାଳିଶା କଲେ ସେଇଟା ଆସିଯିବ ସାତ ହଜାର ଟଙ୍କା ପାଖାପାଖି ପଳାଇଆସିବ ବୁଝିପାରିଲେ କି ତା'ପରେ ଆମ୍ବଡାଳ ଆପଣ ନେଇ ଆସିବେ ଘର ପାଖରେ ଯଦି ଅଛି ଯଦି ନଥିବ ମୁଁ ସେଇ ବାରିକକୁ କହିବି ସେ ଆଣିଦେବ ଆଉ କ'ଣ ଅଛି ଆମ୍ବ ପତ୍ର ସେ ଇଏ ଆମର କୋଳି ପତ୍ର ଓସ୍ତ ପତ୍ର ଏ ସବୁ ଲାଗିବ ଆଉ ଏ ଚିଠା କରିବାକୁ ପଡ଼ିବ କେଉଁଟା କରିବେ ଆଗ ଚିନ୍ତା କରନ୍ତୁ ଚିନ୍ତା କରିକି ମୋତେ କୁହନ୍ତୁ କେଉଁଟା କରିବେ ଗାୟତ୍ରୀ ଇଏ ଯଜ୍ଞ କରିବେ ନା ନାହିଁ ହନୁମାନ ହନୁମାନ ଚାଳିଶା କରିବେ ହନୁମାନ ଚାଳିଶିଆ ଗାୟତ୍ରୀ ଯଜ୍ଞ କରିବେ ଗାୟତ୍ରୀ ଯଜ୍ଞ କଲେ ତା' ଦେହରେ ଆସିବ କାଠ ଆସିବ ତା'ପରେ ବାଲି କିଲୋ ଖଣ୍ଡେ ରହିବ ନୁହଁ ତା' ପରେ ଘିଅ ଅଧକିଲୋ ଖଣ୍ଡେ ରହିବ ଆଉ ଅଛି ଆପଣ ଆମ ଘର ଆଡ଼େ ଆସନ୍ତୁ ମୁଁ ଚିଠା କରିଦେବି ଗୋବର ଇଏ ଯବ ପତ୍ର ଯବ ଏ ସବୁ ଆସିବ ଆମ ଘର ସେଇ ଶେକ୍ ବଜାର ଛକ ପାଖରେ ଦୁର୍ଗା ଘର ସାଇଟଟା ଆପଣ କେତେବେଳେ ଆସି ପାରିବେ ଫ୍ରି କେତେବେଳେ ଥିବେ କୁହନ୍ତୁ ମୁଁ ସେଇ ଅନୁସାରେ ସନ୍ଧ୍ୟା ଛଅଟା ବେଳେ ଆସିବେନି ମୋର ଗୋଟେ ଚଣ୍ଡି ମନ୍ଦିରରେ ପୂଜା ଅଛି ବାହାଘରିଆ ଯାଉଛି ଆଜି ବୁଝି ପାରିଲେ କି କାଲି ସକାଳ ଆଡ଼କୁ ଆସୁ ନାହାନ୍ତି ଆପଣ କେବେ କରିବେ ଆଚ୍ଛା ଏକତିରିଶ ତାରିଖ ଆଡ଼କୁ ତ ଆପଣ ଆଜି ବାହାଘରିଆ ମୁଁ ଯାଉଛି ତ ବାହାଘରିଆ ସରିଯାଉ ଗୋଟେ ଦୁଇ ଦିନ ଛାଡ଼ିକି ଆସିବେ ବାହାଘରିଆ ଗୋଟେ ଅଛି ଗୋଟେ ମଲା ଘର ଅଛି ତ ଦୁଇଟା ଘର ଅଛି କାମ ସାରିକି ଆସିବି ହଉ ହଉ ହଉ ଆପଣ ରଖିଲି ଆଜ୍ଞା